କୋଭିଡ଼ ନାଇଁଣ୍ଟିନ ମହାମାରୀ ଆମ ଅଞ୍ଚଳରେ ଏବଂ ଅନ୍ୟ ଅଞ୍ଚଳରେ ବହୁତ ପ୍ରଭାବିତ କରିଥିଲା ଆଉ ସେଇ ମଧ୍ୟରୁ ଯେଉଁମାନେ ଭ୍ରମଣକାରୀ ଏବଂ ପର୍ଯ୍ୟଟନ ସ୍ଥଳି ଯାକ ମଧ୍ୟ ବନ୍ଦ ଥିଲା ଯେଉଁମାନେ ଆମ ଅଞ୍ଚଳକୁ ଭ୍ରମଣ କରିବା ପାଇଁ ଆସୁଥିଲେ ସେମାନଙ୍କୁ ମଧ୍ୟ ବହୁତ ଅସୁବିଧା ପ୍ରାପ୍ତ ହେବା ପାଇଁ ପଡ଼ୁଥିଲା ଏବଂ ନିଜ ନିଜ ଅଞ୍ଚଳରେ ମଧ୍ୟ ଲକ ଡାଉନ ହୋଇଥିବାରୁ କୌଣସି ବ୍ୟକ୍ତି ପର୍ଯ୍ୟଟନ ସ୍ଥଳକୁ ଯାଇ ପାରୁନଥିଲେ ଏବଂ ଅନ୍ୟ ଏକ ପ୍ରକାରର ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଆମ ଅଞ୍ଚଳରେ ସବୁ ବନ୍ଦ ରହୁଥିଲା ଏବଂ କୋଭିଡ଼ ମହାମାରୀ ସମୟରେ ବହୁତ ଲୋକ ନିଜ ନିଜର ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ହରେଇଥିଲେ ଅନ୍ୟ ଏକ ଲୋକ ନିଜ ନିଜର ପ୍ରାଣ ମଧ୍ୟ ତ୍ୟାଗ ଦେଇଥିଲେ ଯେହେତୁ କୋଭିଡ଼ ନାଇଁଣ୍ଟିନ ମହାମାରୀ ଏକ ବହୁତ ବଡ଼ ଟାଇପର ଦୁର୍ଭିକ୍ଷ ଏବଂ ବହୁତ ବଡ଼ ରୋଗ ଥିଲା ଯେହେତୁ ଅନେକ ଲୋକ ନିଜ ନିଜ ପ୍ରାଣ ତ୍ୟାଗ କରିଥିଲେ ସେଇଥି ନିମନ୍ତେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ସରକାରଙ୍କ ଦ୍ୱାରା ଆଇନ ଲାଗୁ ହେଇଥିଲା ଯେ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିବ ସେହି ନିମନ୍ତେ ଅନେକ ଲୋକ ଭ୍ରମଣ ଏବଂ କରି ପାରୁନଥିଲେ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରି ପାରୁନଥିଲେ କିମ୍ୱା ଅନ୍ୟ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଅନ୍ୟ ଡିଷ୍ଟ୍ରିକ୍ଟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା ସୁବିଧା ହୋଇ ପାରୁନଥିଲା ସମସ୍ତ ପ୍ରକାର ଗାଡ଼ି ଘୋଡ଼ା କିମ୍ବା ସବୁ ଯାନବାହାନ ବନ୍ଦ ରହୁଥିଲା ତ କୌଣସି ଅଞ୍ଚଳରେ ମଧ୍ୟ ଲୋକ ଯିବାଆସିବା କରି ପାରୁନଥିଲେ କିମ୍ୱା ଲୋକମାନେ ନିଜ ନିଜ ଘରୁ ମଧ୍ୟ ବାହାରିବା ପାଇଁ ଡ଼ରୁଥିଲେ ଗୋଟେ ବଡ଼ ମହାମାରୀ ଥିଲା ସେଇଥିପାଇଁ କୋଭିଡ଼ ନାଇଁଣ୍ଟିନ ମହାମାରୀରେ କୌଣସି ବ୍ୟକ୍ତିଙ୍କୁ ସହଜ ହୋଇନଥିଲା ସମସ୍ତଙ୍କୁ ବହୁତ ପ୍ରବ୍ଲେମର ସମ୍ମୁଖୀନ ହେବା ପାଇଁ ପଡ଼ୁଥିଲା